ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହି ପାରିବି ସେଗୁଡ଼ିକ ହେଲା ଦୁଇ ଲକ୍ଷ ପାଞ୍ଚ ହଜାର ପାଞ୍ଚଶହ ଅଶି ତିନି ଲକ୍ଷ ଚାରି ହଜାର ଛଅ ଶହ ସତଚାଳିଶି ଚାରି ଲକ୍ଷ ଆଠ ହଜାର ଆଠ ଶହ ଅଶି ନଅ ଲକ୍ଷ ସାତ ହଜାର ଦୁଇ ଶହ ବାଇଶି